ଓଡ଼ିଶାରେ ତ ବହୁତ ପରିଦର୍ଶନ ଜାଗା ରହିଛି କି ଯେଉଁମାନେ ବି ବାହାର ଦେଶରୁ କିମ୍ବା ବାହାର ରାଜ୍ୟରୁ ଆସନ୍ତି ସେମାନେ ଓଡ଼ିଶାର ବହୁତ ଜାଗା ବୁଲିବାକୁ ସେମାନଙ୍କୁ ଭଲ ଲାଗେ ଯେମିତିକି ପୁରୀ ଯ ପୁରୀ ଆସିଲେ ସେମାନେ ପୁରୀ ଏବଂ କୋଣାର୍କ ବୁଲିଥାଆନ୍ତି ପୁରୀରେ ମଧ୍ୟ ଏ କୋଣାର୍କର ଚନ୍ଦ୍ରଭାଗାରେ ମଧ୍ୟ ବୋଟିଂର ସିଷ୍ଟମ୍ ରହିଛି ସ୍ପିଡ଼୍ ସ୍ପିଡ଼୍ ବୋଟ୍ ସେଠି ସେମାନେ ଇଏ କରିପାରିବେ ଉଇଣ୍ଡ୍ ସିଟ୍ ମଧ୍ୟ ଅଛି ଯେଉଁଟାକି ତାଙ୍କୁ ବହୁତ ଦୂରକୁ ମାନେ ଲୋକମାନଙ୍କୁ ଆକୃଷ୍ଟ କରେ ଯେ ହଁ ଛୋଟ ଛୋଟ ପିଲାମାନେ ସେମାନେ ବୁଲିପାରିବେ ଏବଂ ଗାଡ଼ି ଚଲାନ୍ତି ସି ବିଚ୍ରେ ବି ଆଉ ଘୋଡ଼ା ଦେଖିପାରନ୍ତି ଏବଂ ତା ସହିତ ବ ଚିଲିକାରେ ଗଲେ ଚିଲିକାରେ ମଧ୍ୟ ଆଉ ଆପଣ ଯଦି କାଳିଜାଇ ବୁଲିବା ପାଇଁ ଯାଉଛନ୍ତି ତ ଆପଣ ଡ଼ଙ୍ଗାରେ ଯାଇପାରିବେ ଏବଂ ସ୍ପିଡ଼୍ ବୋଟ୍ ବି ଅଛି ତା'ର ମଜା ଆପଣ ନେଇପାରିବେ ଏବଂ ବହୁତ ପ୍ରକାର ଗୋଟେ ଛୋଟ ଏରିଆ କରାହୋଇଛି ଯେଉଁଠି ଜାଲ ରଖାହୋଇଛି ତ ତା ଭିତରେ ଆପଣ ପହଁରି ପାରିବେ ଏବଂ କ୍ରୀଡ଼ା ଯାହାବି ସେଥିରେ ଜଳକ୍ରୀଡ଼ା କରିପାରିବେ ସବୁ ପ୍ରକାର ଆପଣ ସେଠି କରି ପାରିବେ ତ ଏଇଠି ଏଇ ସବୁ ଜିନିଷ ପୁରୀରେ ପୁରୀ କୋଣାର୍କ ଚିଲିକା ଯେଉଁଠି ସମୁଦ୍ର ରହିଛି ସେଇ ଜାଗାରେ ଏଇସବୁ ଜିନିଷ ଦେଖିବାକୁ ମିଳେ ଏବଂ ଏଟା ବହୁତ ମଜା ଲାଗେ ଯେ ସବୁ ଯେଉଁମାନେ ପରିଦର୍ଶନ କରିବା ପାଇଁ ଆସନ୍ତି ସେମାନଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରେ